ମୁଇଁ ପହଲା ଯେତେବେଲେ ରାନ୍ଧିଲି ରାନ୍ଧବାର୍ ଲାଗି ଗଲି ମୁଇଁ ସେତେବେଲେ ଆର୍ଟ୍ ପଢ଼ୁଥିଲି ଆର୍ଟ୍ ପଢ଼ଲା ବେଲକେ ଯେ ମୁଇଁ ରାନ୍ଧାନ୍ ସିକିିତେତ ତାପରେ ଯେ ମୋତେ ପହଲା ଷ୍ଟାର୍ଟ କଲି ରାନ୍ଧବାର୍ ଯେ ମୁଇଁ ଭଲସେ କମ୍ ଧାମ କିଛି ବି ନେଇ ଜାଣିଥାଏ ରାନ୍ଧବାର୍ ଶିଖିଲି ଯେ ଭଲସେ ବି ନେଇ ଜାଲ ଯେନ୍ ନ୍ଥେ ତାପରେ ଭାତ ରାନ୍ଧିଥିଲି ଯେ ପେନ୍ ବସାଲା ବେଲ କିି ଯେ ପୁରା ପେନ୍ ସବୁ ପୁରା ଫୁଟିକିରି ଅଟି ଯାଇଥିଲାନ ତାପରେ ଯେ ଚାଉଲ ଗାଲି ଚାଉଲ କିସ କରି ଯେ ଇଆଡ଼ ବୁଲା କିଲା କଲାବେଲେ ଭାତ ସବୁ ପୁରା ଗିଲ ହେଇଗଲା ତାପରେ ଭାତ ଉଲ୍ହେଇ କରି ଯେତେବେଲେ ଗଲି ତାପରେ ଦେଲ ବସେଇ ଦେଇଥିଲି ଦେଲରେ ଯେ ମୁଇଁ ନୁନ ଲଙ୍କା ପାର୍ ଭୁଲି ଗଲି ତାପରେ ବା ଦେଲ ହେଇ ସାରିଲା ପରେ ତାପରେ ପଛେ ଫେର୍ ନୁନ ଲଙ୍କା ଯେ ଲଗାଲି ଯେ ବହୁତ୍ ହେଇଗଲା ବହୁତ ନୁନ ଲାଗିଗଲା ତାପରେ ରାନ୍ଧିଲି କି ତାପରେ ଆଲୁ ଭାଜିଥିଲି ଆଲୁ ଯେ ସିଝ ବି ନେଇ ଆଉ ଯେ ଫେର୍ ବହୁତ ହେଥିରେ ବି ନୁନ ଲଗେଇ ଦେଲି ମୋ ଘରର ଲୋକ ଯେ ମୋତେ ବହୁତ ଗାଲି ହେଇତିଲେ ତାପରେ ଭାତ ନେଇ ଦେଇଥିଲି ନେଇ ଦେଲା ବାଟେ ଯେ ସେଆଡ଼ୁ କାମ କରି କରି ଆସୁଥିଲେ ଆଉ ଯେ ମୁଇଁ ନେଇ ଦେଇଥିନି ସେତେବେଲେ ଟାଇମଟା ତିନ ବାଜିଥିଲା ନ ଯେ ଫେର୍ ସେନୁ ପଲେ ଆସଲୁ ଘରେ ଘରେ ଯେ ମୋତେ ବହୁତ ଗାଲ ଦେଲେ ଫେର୍ ବେଲୋ ରାନ୍ଧିଥିଲି ଯେ ଭାତଟା ଠିକ୍ ଥିଲା ଯେ ବାକି ତୁନ୍ ଟା ଭଲସେ ହେଇନି କେ ଯେ ବୋଲେ କିନି ୟଆଡ଼ୁ ସିଆଡ଼ୁ କାମ କରୁନ୍ କରୁନ୍ ସଡ଼େ ତୁନ୍ ଟା ବି ପୁରା ପୁଡ଼ି ଯେକରି କେନ୍ତା ହେଇଯାଇଥିଲା ତାପରେ ଯେ ତୁନ୍ ଆଉ ବେଗନ୍ ତୁନ୍ ରାନ୍ଧଲୁ ବେଲେ ସେ ଭାଜି ଭାଜି କରି ବେଗନଟା ବି ପୋଡ଼ି ଯାଇଥିଲା ପୋଡ଼ି ସାରି କରି ତାପରେ ଫେରିକି ଥିର ଥୁର ସେ ଦେଇକିରି ପୁରା ପେନ୍ ଚୁହିି କରି ତୁଲଟା ଉଲ୍ହେଇ ଦେଇଥିଲି ସେଥିରୁ ବି ବହୁତ ଗାଲି ଖାଇଛେ ରାନ୍ଧବାର୍ ଟା ପହିଲା ସେଠା ହିଁ ଶିଖିଛେ